ଆମ ଗାଁରେ ଚାଷ କରିବା ପାଇଁ ଗୋଟିଏ ଛୋଟ ରଙ୍ଗିଆ ନାମକ ଗୋଟିଏ ଜୋରଟିଏ ଅଛି ଆମେ ତାକୁ ସେଥିରେ ଚାଷକରୁ ସେଥିରୁ ପାଣି କନେକ୍ସନ ଆଣିକି ଚାଷ ଜମିରେ ମଡ଼ାଉ ସେହି ଯେତେବେଳେ ପାଣିବି ଓଭର ହୁଏ ଆମର ବି ସେଠି ଗୋଟିଏ ଆନିକଟ ଟାଇପ୍ର ବନ୍ଧ ଅଛି ତାକୁ ପାଣି ଓଭର ହେଲାବେଳେ ତାକୁ ଆମେ ବନ୍ଦ କରିଦେବୁ ଆଉ ବିଚିତ୍ର ଯେତେବେଳେ ପାଣି ଆମକୁ ଦରକାର ହୁଏ ତାକୁ ଆମେ ଖୋଲିଦେବୁ ଏହି ପ୍ରକାର ଚତୁର୍ମାସ୍ୟାରେ ଚାଷ କରିକି ଆମେ ଧାନ ଅମଳଟାବି ସାରିଦେଉ ଖରା ଦିନେ ତ ଆଉ ପାଣି ଟିକିଏ ସର୍ଟେଜ ଧରିବ ସେଥିପାଇଁ ଆମେ ଶୁଖିଲା ଚାଷ ଏମିତି ମାନେ ବିରି ମୁଗ କୋଳଥ ଇତ୍ୟାଦି ଏଁ ଜହ୍ନି କାକୁଡ଼ି ଏମିତି ପାଣି ମଟରରେ ବୁହାଇକି ସେ ଜୋରରୁ ଆମେ ତାକୁ ବୁହାଇକି ଆମେ ଚାଷ କରୁ ଆମ ଗାଁ ପାଇଁ ସେ ଜୋରଟି ହେଉଛି ପୂରା ସୁବିଧା ସୁଯୋଗ ଅଛି ଚାଷ କରିବା ପାଇଁ ପୂରା ସୁବିଧା